ହଁ ହଁ ହ୍ୟାଲୋ ହଁ ହଁ କୁହ ନମସ୍କାର

ହଁ ରୋଗୀଙ୍କ ପାଇଁ କହୁଛନ୍ତି ତ ଅସୁସ୍ଥ ଅଛନ୍ତି ହଁ ହଁ ଆମର ଯେଉଁ ଗାଜର ଆମ ବିଭିନ୍ନପ୍ରକାର ଆମ ଦୋକାନରେ ବିଭିନ୍ନପ୍ରକାର ପରିବା ଅଛି ଆପଣ ଯେହେତୁ ରୋଗୀଙ୍କ ପାଇଁ କହୁଛନ୍ତି ତ ଆମର ଅମୃତଭଣ୍ଡା ଅଛି ଗାଜର ଅଛି ବିଟ୍ ଅଛି ଆଉ କଦଳୀ ଅଛି କଞ୍ଚା କଦଳୀ ଅଛି ଏସବୁ ଜିନିଷ ରୋଗୀଙ୍କ ପାଇଁ ଭଲ ହେବ ତ ଆପଣ କ'ଣ କହୁଛନ୍ତି କ'ଣ ନେବେ ଆମ ଆଉ ଅଲଗା ବି ସବୁ ପନିପରିବା ଆମ ଦୋକାନଲେ ଅଛି ତ କ'ଣ କହୁଛନ୍ତି ଆପଣ କି ପରିବା ନେବେ ଆମର ଗାଜର କେଜିଟା ପଚାଶ ଟଙ୍କା ଗାଜର ବିଟ୍ ବିଟ୍ ଆମର ଷାଠିଏ ଟଙ୍କା ହଁ ଅମୃତଭଣ୍ଡା ଆମ ଦୋକାନରେ ଅଛି ଆମର କେଜିଟା ଆମର ତିରିଶ ଟଙ୍କା ଅମୃତଭଣ୍ଡା ଆଜ୍ଞା ଆଜ୍ଞା ସବୁ ଆମର ମାନେ ସବୁ ସକାଳୁ ହିଁ ମାନେ ଫ୍ରେସ୍ ପୁରାପୁରି ପରିବା ଆସିଥାଏ ଆମର ଯେଉଁମାନେ ଆମେ ଦେଇଥାଉ ନା ଅର୍ଡ଼ର୍ ଦେଇଥାଉ ନା ତ ପୁରା ପୁରି ଫ୍ରେସ୍ ପରିବା ତ କିଛି ସେଥିରେ ଅସୁବିଧା ହେବନି ଆମର ରଖାଯାଏନି ପରିବା ପୁରା ଫ୍ରେସ୍ ପରିବା ଆମର ହଁ ହଁ ଅନ୍ୟମାନଙ୍କଠୁ ଆମେ ଅର୍ଡ଼ର୍ ଦେଉ ସେ ଆସିକି ଆମ ଦୋକାନ୍ରେ ଦେଇଯାଆନ୍ତି ନା ନା ଫ୍ରେସ୍ ପରିବା ଆମେ ଆମେ ତାଙ୍କୁ କହିଦେଇଛୁ କ୍ଲିୟର୍ଲି କି ଆମର ଫ୍ରେସ୍ ପରିବା ସବୁ ଦିନ ସକାଳୁ ସେ ଆସିକି ଆମ ଦୋକାନରେ ଦେଇଯାଆନ୍ତି ପୁରାପୁରି ଫ୍ରେସ୍ କିଛି ଅସୁବିଧା ହେବନି ସବୁ ଜିନିଷ ବି ସବୁ ଖାଲି ସେସବୁ ଜିନିଷ ନୁହେଁ ଯାହା ବି ଆପଣ ପରିବା ଚାହିଁବେ କିଣି ପାରିବେ ଏବେ ଟିକିଏ ପନିପରିବା ଟିକିଏ ରେଟ୍ ଅଧିକ ଅଛି ତ ଦେଖନ୍ତୁ ଆପଣ କ'ଣ କ'ଣ ନେବେ ନା ନା ସେମିତି କିଛି ନାହିଁ ଆମ ଯେତିକି ଆପଣ ତାଜା ପରିବା ଖୋଜୁଛନ୍ତି ତ ତ ଆମ ଦୋକାନରେ ଆଭେଲେବୁଲ୍ ତାଜା ପରିବା ହିଁ ମିଳିବ ମାନେ ପୁରାପୁରି ଫ୍ରେସ୍ କିଛି ଅସୁବିଧା ହେବନି କିଛି ମାନେ ପୂର୍ବ ମାନେ କାଲିର ପରିବା ସେମିତି କିଛି ନାହିଁ ଆମର ଯାହା ବି କିଛି ଆସେ ଆମର ସାଙ୍ଗେ ସାଙ୍ଗେ ବିକ୍ରି ହୋଇଯାଏ ଆପଣ ନିଅନ୍ତୁ ଦେଖନ୍ତୁ କଲରା ମିଳିବ ପୋଟଳ ମିଳିବ ଭେଣ୍ଡି ଜହ୍ନି ଫହ୍ନି ଯାହା ବି ଆପଣ ନେବେ ସବୁ ଜିନିଷ ମିଳିବ କଲରା ଆମର ଏବେ ଅଛି ସତୁରି ଟଙ୍କା ଅଛି ହଁ ବିନ୍ ବି ଅଛି ଆମ ଦୋକାନରେ ସବୁ ଜିନିଷ ଆପଣ ବିନ୍ ଅଛି ସବୁ ଆପଣ ଆମର ଗୋଟେ କାମ କରନ୍ତୁ ହଁ କଞ୍ଚା କଦଳୀ ବି ମିଳିବ ଆପଣ ଗୋଟେ କାମ କରନ୍ତୁ ଆପଣ କାଲି ସକାଳେ ଆପଣଙ୍କର କାଲି ଦରକାର ତ ହଁ ହଁ ହଉ କାଲି ଯଦି ଦରକାର ଆପଣ ଗୋଟେ କାମ କରନ୍ତୁ ପୁରା ସକାଳୁ ସକାଳୁ ପଳେଇଆସିବେ ପୁରା ଫ୍ରେସ୍ ପରିବା ମିଳିବ ଆପଣ ଆସିକି ଦେଖିକି ଯାଆନ୍ତୁ ନେଇକି ଯାଆନ୍ତୁ ଆଉ ହଉ ଠିକ୍ ଅଛି ମୁଁ ରହୁଛି ହଉ ହଉ